ଆମର୍ ବହି ବ୍ୟତୀତ ବହୁତ ଗୁଡ଼ାକ ପତ୍ରିକା ପଢ଼ୁଛେଁ ଆଜ୍ଞା ଆମେ ଖବରକାଗଜ କହୁଛୁଁ ନିତିଦିନେ ସକାଳେ ଆମ ଗାଁକୁ ବହୁତ ମାନେ ବହୁତ ପ୍ରକାର ଖବର କାଗଜ ଆସେ ଯେମିତିକି ସମାଜ ହେଲା ଆଉ କ'ଣ ସମ୍ବାଦ ହେଲା ଧରିତ୍ରୀ ହେଲା ପ୍ରଗତି ହେଲା ବିଭିନ୍ନ ପ୍ରକାର ଖବରକାଗଜ ଆମ ଗାଁକୁ ଆସେ ଆଉ ତା'ର ପଢ଼ିବାରେ ବହୁତ ଭଲ ବି ଲାଗେ ତା'ର ହେଡ଼ଲାଇନ୍ ଗୁଡ଼ାକ ହେଲା ଆମେ ବିଭିନ୍ନ ମାନେ ଘରେ ଥାଇକି ମାନେ ଗୋଟେ ଖବରକାଗଜକୁ ପଢ଼ିକି ଆମେ ବିଭିନ୍ନ ବିଷୟରେ ଜାଣିପାରୁଛୁ ବିଭିନ୍ନ ତଥା ଦେଶ ରାଜ୍ୟ କୋଣସି ଡିଷ୍ଟ୍ରିକ୍ଟ ହେଲା ବା ବ୍ଲକ୍ ହେଲା ଆମେ ତାହା ବିଷୟରେ ଆମେ ସବୁ ଜାଣିପାରୁଛୁ ତ ଦୈନନ୍ଦିନ ଭାବରେ ସମସ୍ତେ ଆମେ ନିହାତି ଭାବରେ ଗୋଟିଏ ମାନେ ଯେକୌଣସି ପ୍ରକାର ବିଭିନ୍ନ ପ୍ରକାର ବି ନ ପଢ଼ିପାରିଲେ ମଧ୍ୟ ଜଣେଜଣେ ମାନେ ଗୋଟେ ଗୋଟେ ପତ୍ରିକା ପଢ଼ିବାର କଥା ଯେମିତିକି ସାମ୍ବାଦିକ ହେଲା ଧରିତ୍ରୀ ହେଲା ସମାଜ ହେଲା ଯାହାବି ହେଲା ଗୋଟେ ଖବର କାଗଜ ନିହାତି ଭାବରେ ସକାଳୁ ଉଠିକି ପଢ଼ିବା କଥା ଯାହାଫଳରେ ଆମେ ଦେଶ ବିଦେଶର କଥା ଭଲ ଭାବରେ ଜାଣିପାରିବା ତ ନିହାତି ସମସ୍ତେ ମୁଁ ମାନେ ପଢ଼ିବା ଦରକାର କି ଗୋଟେ ସମାଜ ପେପର୍ ହେଲାକି ଯାହାବି ଖବରକାଗଜ ରହିଲା ସମସ୍ତେ ପଢ଼ିବା କଥା